ରୋଷେଇ କରିବା ସମୟରେ ସାଧାରଣତଃ ଆମେ ବିଭିନ୍ନ ପ୍ରକାର ସତର୍କତା ପାଳନ କରୁ କାରଣ ରୋଷେଇ ବେଳେ ଯଦି ସତର୍କତା ପାଳନ ନ କରିବୁ ଏହା ଆମ ଦେହରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି କରିବାରେ ସମ୍ଭାବନା ରହିଛି ସାଧାରଣତଃ ବିଭିନ୍ନ ସତର୍କତା ଭିତରେ ଆମେ ପ୍ରଥମତଃ ଗ୍ୟାସ୍ ଲଗାଇଲା ବେଳେ ଏଆକୁ ପ୍ରଥମତଃ ଭଲ ଭାବରେ ଚେକ୍ କରିବା ଦରକାର କାରଣ ଗ୍ୟାସ୍ରୁ ଲିକେଜ ହୋଇଥାଇ ପାରେ ଗ୍ୟାସ୍ ଅନ୍ ହୋଇଯାଇ ଥାଇପାରେ ତେଣୁ ଗ୍ୟାସ୍କୁ ଖୋଲିବା ପୂର୍ବରୁ ମଧ୍ୟ ଆମେ ଏ ସବୁ ଚେକ୍ କରିବା ଦରକାର ତା ଛଡ଼ା ରୋଷେଇ କଲା ପୂର୍ବରୁ ଆମେ ନିଜ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇବା ଦରକାରେ ଆଉ ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ପନିପରିବାକୁ ଫ୍ରିଜରୁ ବାହାର କରିଲା ଭିତରେ ତାକୁ ଧୋଇବା ଦରକାର ଆଉ ଯେଉଁ ବାସନ କୁସନ ଆମେ ରୋଷେଇ କରୁ ସେଗୁଡ଼ିକୁ ମଧ୍ୟ ଭଲ ଭାବରେ ଧୋଇବା ଆବଶ୍ୟକ କାରଣ ସେହିଟାରେ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଜନ୍ତୁ ଥାଇ ପାରନ୍ତି ବୁଢ଼ିଆଣୀ ଥାଇ ପାରନ୍ତି ଆଉ ସେଗୁଡ଼ିକୁ ଚଢ଼ିଲେ ମଧ୍ୟ ତେଲୁଗୁଣି ଥାଇ ପାରନ୍ତି ଆଉ ଚଢ଼ିଲା ଭିତରେ ବାସନ କୁସନ ମଧ୍ୟ ନଷ୍ଟ ହୋଇ ଯାଇ ପାରେ ତେଣୁ ଆମେ ଯେଉଁ ରୋଷେଇ କରୁ ଭଲ ପାଣି ମଧ୍ୟ ବ୍ୟବହାର କରିବା ଆବଶ୍ୟକ ଯଦି ଆମେ ଭଲ ପାଣି ବ୍ୟବହାର ନ କରିବୁ ତେଣୁ ସେ ପାଣିଟା ଆମ ଦେହ ପାଇଁ ମଧ୍ୟ ବିପଦ ସୃଷ୍ଟି କରେ ତେଣୁ ରୋଷେଇ କରିବା ଭିତରେ ନିଶ୍ଚିତ ଭାବରେ ଯେହେତୁ ଖାଦ୍ୟ ଆମ ଦେହକୁ ନିଶ୍ଚିତ ଭାବେ ଯିବ ଏବଂ ସେ ଖାଦ୍ୟ ଆହାର କଲା ପରେ ଆମକୁ ଆନନ୍ଦ ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରନ୍ତି